ଆମ ଗାଁରେ ବିଭିନ୍ନ ପ୍ରକାରର ଗ୍ରୋସରି ଦୋକାନ ଅଛି ସେଠାକାର ଗ୍ରୋସରି ଦୋକାନରେ ଚାଉଳ ଡାଲି ଚିନି ତେଲ ସାବୁନ ମସଲା ଅଦା ରସୁଣ ପିଆଜ ଇତ୍ୟାଦି ଭରପୁର ଥାଏ ମୁଁ ସେଠାରୁ ମାସରେ ଥରେ ସଉଦା ଆଣିବାକୁ ଯାଇଥାଏ ଏବଂ ସଉଦା ଆଣିସାରିଲା ପରେ କିଛି ପଇସା ଦେଇଥାଏ ଏବଂ କିଛି ପଇସା ବାକି ରଖି ଆସିଥାଏ ଯାହାଦ୍ୱାରା କି ଆସନ୍ତା ମାସକୁ ତାକୁ କ୍ଲିଅର କରିକି ପୁଣି ଥରେ ଗ୍ରୋସରି ଦୋକାନରୁ ସଉଦା ଆଣିପାରେ